ହଁ ହ୍ୟାଲୋ ହ୍ୟାଲୋ ସାହୁ ବାବୁ କହୁଛନ ନା ହଁ ମୁଁ ଗାଁ ଗାଁ ଷ୍ଟେଟ୍ ବ୍ୟାଙ୍କ ର ବ୍ରାଞ୍ଚ୍ ମ୍ୟାନେଜର ସୋମ କ୍ରିଷ୍ଣାମୂର୍ତ୍ତି କହୁଛି ହଁ ନମସ୍କାର ନମସ୍କାର ଆଉ ଆପଣ କ'ଣ କରୁଛନ୍ତି ଆପଣ ଏହିଠୁ ପେନ୍ସନ ପାଉଛନ୍ତି ତ ହଁ କେତେ ଟଙ୍କା ପେନ୍ସନ ପାଉଛନ୍ତି ସାର୍ ହଁ ଠିକ୍ ଅଛି ଆପଣ କହୁଥିଲେ ମୋତେ ଆଗରୁ ଝିଅ ବାହା ଅଛି ଝିଅ ବାହା ଅଛି ଲୋନ ନେବାର ଅଛି ଠିକ୍ ଅଛି ଆସୁନ୍ ଲୋନ ଟା ଆପଣଙ୍କୁ ସାଂକ୍ସନ କରାଇ ଦେବା ହେବ ହୁଁ ହୁଁ ହଁ ଆସ ଆସୁନ୍ ଆପଣଙ୍କୁ କୋଡ଼ିଏ ହଜାର ପାଉଛନ୍ତି ମାନେ ଆପଣଙ୍କର କୋଡ଼ିଏ ହଜାର ଆପଣ ଅଢ଼େଇ ଲକ୍ଷ ଖଣ୍ଡେ ହୋଇଯିବ ଲୋନ ହଁ ଅଢ଼େଇ ଲକ୍ଷ ଖଣ୍ଡେ ହୋଇଯିବ ଆସନ୍ତୁ ଆଜ୍ଞା ତିନି ଲକ୍ଷ ନାହିଁ ପରା ଅଢ଼େଇ ଲକ୍ଷ ଦୁଇ ଷାଠିଏ ହଜାର ହୋଇଯିବ ଆ ଠାରୁ ତ ଅଧିକା ହୋଇପାରିବନି ହଁ ଶୁଦ୍ଧ ହେଉଛେ ଆପନ ଯଦି ପେନ୍ସନ ଲୋନ ନେବେ ପେନ୍ସନ ଲୋନ ରେ ଆମର ସ୍କିମ୍ ଅଛି ଶୁଦ୍ଧ ହେଉଛି ସେଭେନ୍ ପଏଣ୍ଟ୍ ସିକ୍ସ୍ ଟୁ ପରସେଣ୍ଟ୍ ହଁ ସେଭେନ୍ ପଏଣ୍ଟ୍ ସିକ୍ସ୍ ଟୁ ପରସେଣ୍ଟ ରେ ଆପଣ ଶୁଦ୍ଧରେ ଲୋନ ନେଇ ପାରିବେ ଆଉ ଶୁଣ୍ ଆପଣ କେତେ ମାସରେ ସୁଝିବେ କି ଆପଣ କେତେ ବର୍ଷିଆ କରିବେ ଆପଣ ଷାଠିଏ ମାସ କରି ପାରିବେ ଅଶୀ ମାସ ପାଞ୍ଚ ମାସ ମାନେ ବାର ପଞ୍ଚା ଷାଠିଏଟା କିସ୍ତିରେ ସୁଝିବେ ମାନେ ଅଢ଼େଇ ଲକ୍ଷ ନେଲେ ଆପଣଙ୍କୁ ଇ ଏମ ଆଇ ଆସିଯିବ ପାଞ୍ଚ ହଜାର ତିନଶହ କୋଡ଼ିଏ ଟଙ୍କା ମାସକୁ ପାଞ୍ଚ ହଜାର ଆଜ୍ଞା ଆଉ କମ୍ ଶୁଦ୍ଧ ମୁଁ ତ ଆପଣଙ୍କୁ କି ଲଗାଇଛି ଆଉ ଆସୁନ୍ ବ୍ୟାଙ୍କ କେ ଆଜ୍ଞା ଆମର୍ ଆଜ୍ଞା ଆମର୍ ଷ୍ଟେଟ୍ ବ୍ୟାଙ୍କ ହେଲା ସେଣ୍ଟ୍ରାଲଇଜ୍ଡ଼ ବ୍ୟାଙ୍କ ଆମର୍ ନୁ କେହି କମ୍ ନାଇଁ ଦେଇପାରୁନ୍ ସେ କହୁଛନ୍ତି ସିନା ଫାଇବ୍ ପରସେଣ୍ଟ ଶୁଦ୍ଧ ଦେବୀ କହିକରି ତା ମାନେ ଫାଇବ୍ ପରସେଣ୍ଟ ନା ଟା କହୁଛନ୍ କିନ୍ତୁ ନେଲା ବେଳକୁ ଅଠର ପରସେଣ୍ଟ ନେଇଯିବେ ହେଲା ଆମେ ଯାହା କହୁ ସେହଟା ନେସୁ ଆମେ ସେଭେନ୍ ପଏଣ୍ଟ୍ ଟୁ ଫାଇବ୍ ପରସେଣ୍ଟ ନେବୁ ଆଉ ଫ୍ଲାଟ୍ ଇନ୍ଟରେଷ୍ଟ ନେବୁ ଆସୁନ୍ ବ୍ୟାଙ୍କକୁ ଆସୁନ୍ ଆଜ୍ଞା ବ୍ୟାଙ୍କକୁ ଆସୁନ୍ ଆଜ୍ଞା ପାଞ୍ଚ ବର୍ଷରେ ଷାଠିଏଟା କିସ୍ତି ହେବ ପାଞ୍ଚ ବର୍ଷରେ ଷାଠିଏଟା କିସ୍ତି ହେବ ଷାଠିଏଟା କିସ୍ତିକୁ ପାଞ୍ଚ ହଜାର ତିନଶ କୋଡ଼ିଏ ଟଙ୍କା ହିସାବରେ ଆପଣ ଷାଠିଏଟା କିସ୍ତି ଦେବେ ଆଉ କହୁନ୍ ହଁ ଆଜ୍ଞା ଆପଣ ଆସିଲେ ସିନା ଇନେ ସୁବିଧା ହୋଇ ପାରବା କଥା ହମା ଆପଣ ନ ଆସିଲେ ହୋଇ ପାରିବ କି ଆପଣ ଆସନ୍ତୁ ବ୍ୟାଙ୍କକୁ ଆପଣଙ୍କ ଡକୁମେଣ୍ଟ ସବୁ ଡକୁମେଣ୍ଟସ କ'ଣ କ'ଣ ଆଣିବେ ଜାଣିଛନ୍ତି ନା ନାହିଁ ଡକୁମେଣ୍ଟ ଡକୁମେଣ୍ଟ ଆଣିବେ ଆପଣଙ୍କ ଆଧାର କାର୍ଡ଼ ବ୍ୟାଙ୍କ ପାସ୍ବୁକ୍ ଜେରକ୍ସ ଆଉ ପାସପୋର୍ଟ ସାଇଜ ଫଟୋ ତିନଟା ଆଣିବେ ଆଉ ଆଣିବେ ରେଭିନ୍ୟୁ ଷ୍ଟାମ୍ପ ଗୋଟିଏ ଆଣିବେ ସାର୍ ଆଉ ଆପଣ ଯେନ ପେନ୍ସନ୍ ପାଉଛନ୍ ସେ ପେନ୍ସନ୍ ପେପର ଟା ଆଣିବେ ସେତକି ଆଣିଲେ ହୁଁ ଆଉ ଆଜ୍ଞା ଆପଣ୍ ଆଜ୍ଞା ଆପଣ୍ ବ୍ୟାଙ୍କ କେ ଆସୁନ୍ ଆପଣଙ୍କୁ ପୁରା ଯେତକି କମ୍ ହେବା ଶୁଦ୍ଧ ମୁଁ ଆପଣଙ୍କୁ ଲଗାଇଦେବି ହେଲା ଆପଣଙ୍କର ଆଜ୍ଞା ଆପଣଙ୍କର ଅସୁବିଧା ହେଲେ ଆମର ଅସୁବିଧା ନାହିଁ ଆମକୁ ଗ୍ରାହକଙ୍କୁ ଆମେ ଅସୁବିଧାରେ ନାଇ ପକାଉ ହଁ ଠିକ୍ ଅଛି ହଉ ହଁ ଆସୁନ୍ କେବେ ଆସିବେ କି ହଁ ହଁ ଠିକ୍ ଅଛି ଆଜ୍ଞା ଆସୁନ୍ ହଁ ନମସ୍କାର